ବିଦ୍ୟମାନ୍ ଗଛରୁ ଅଧିକ ଗଛ କରିବା ପାଇଁ ଆମେ ଏମିତି କି ଯେ ମାନେ କଦଳୀ ଗଛ କଦଳୀ ଗଛରେ ଗୋଟେ ଗଛ ଲଗେଇଥିବାରୁ ଅଧିକା ଗଛ ପିଙ୍କ ଉଠିଥାଏ ସେତାକୁ ନେଇକି ଆମେ ଅଲଗା ଜାଗାରେ ମାନେ ପୋତି ଦେଉ ସାର ଦେଇକରି ଖତ ଖୁତା ଦେଇକରି ତାକେ ପୋତିକି ମାନେ ଏମିତି କି ଅଧିକା ଗଛ ହୋଇଥାଏ ଏମିତି କି ଅର୍ଣ୍ଣପୂର୍ଣ୍ଣା ଗଛ ଅର୍ଣ୍ଣପୂର୍ଣ୍ଣା ଗଛ ମାନେ ଗୋଟେ ଗଛ ଲଗାଲା ପରେ ଅଧିକ ଗଛ ହେଇକିରି ସେନେ ପୁରା ମାନେ ଅଲଗା ଜାଗାକେ ନେଇକିରି ତାହାକେ ବି ଏନ୍ତା କି ମାନେ ଜହ ମାନେ ସବୁଆଡ଼େ ଏନ୍ତି କରି ତାହା ଗାତ କରିକିରି ପାଣି ପୁଣା ଦେଇକରି କଦଲୀ ଗଛରେ ବି ପାଣି ପୁଣା ଦେଇକିରି ସେ ତାପରେ ଭଲ୍ କରିକି ତାହାକୁ ରଖାଯାଇଛି